ଆମର ଗୋଟେ ପୁରୁଣା ଘର ଥିଲା ଘର ପାଖକୁ ଲାଗିକି ଗୋଟେ ବଗିଚା ବି ରହିଛି ବଗିଚା ରହିଛି ସେଠାରେ କିଛି ଫସଲ ଫୁଲ ଗଛ ଅନ୍ୟାନ୍ୟ ଅମୃତଭଣ୍ଡା କି ଆମର ପିଜୁଳି କଦଳୀ ସବୁ ପ୍ରକାର ଗଛ ରହିଛି କିଛି ଦିନମଜୁରିଆ ଓ ମାଳିଙ୍କ ଠାରୁ ପରାମର୍ଶ ନେଇ କେତେ ଫୁଲ ଗଛ ବି ଗେଣ୍ଡୁ ଫୁଲ ଗଛ ଆଉ ଅନ୍ୟାନ୍ୟ ଅନ୍ୟାନ୍ୟ ଫୁଲ ଗଛ ବି ଲାଗିଛି ଆଉ ସେଣୁ ମୁଁ ତାଙ୍କୁ କହିଲି ମୋର ଏତିକି ଜାଗାରେ ଏତିକି ବଗିଚା ହେବାର ଅଛି ସେଇ ବଗିଚା ପାଖରେ ପାଣିର କୌଣସି ସୁବିଧା ରହିବା ଦରକାର ନଡ଼ିଆ ଗଛ କା ଅମୃତଭଣ୍ଡା ପିଜୁଳି ଆଉ ସେଠାରେ ଆମର ଯେଉଁ ଆମ୍ବ ଗଛ ସବୁ ପ୍ରକାର ପଣସ ଗଛ ବି ରହିଛି ତା ପାଖରେ ଆଉ ସବୁ ଭଲ ଭଲ ଫସଲ ହେଉଛି ହେଉଛି ତା'ପରେ ସୁନ୍ଦର ବଗିଚାକୁ ଲାଗିକି ଛୋଟ ଖେଳ ପଡ଼ିଆ ରହିବା ନିହାତି ଦରକାର ତା ଭିତରେ ପାଣିର ବୋରିଂ ହେଉ ସୁବିଧା ରହିବା ଦରକାର ଆଉ ତା ପାଖରେ ବି ଦୋଳି ଫୋଳିର ମଧ୍ୟ ବ୍ୟବସ୍ଥା ରହିବା ଦରକାର